ଏଥିରେ ଭାଗ ନେଇଛନ୍ତି ନା ସ୍କୁଲ୍ ସମାବେଶ ଦେଖିଛନ୍ତି ଆପଣଙ୍କ ଅନୁଭୁତି କେମିତି ଥିଲା ସ୍କୁଲ୍ରେ ନାଚ ଗୀତ ଫଙ୍କସନ୍ ଏସବୁ ହୁଏ ଡାନ୍ସ କେମିତି ହୁଏ ଟିଚର୍ମାନେ ପିଲାମାନଙ୍କୁ ଏକାଠି କରନ୍ତି ଗ୍ରୁପ୍ କରିକି ପିଲାମାନେ ଏଠି ଆସି ଗ୍ରୁପ୍ କରିକି ଡାନ୍ସ ବି କରନ୍ତି ଆଉ ଫଙ୍କସନ୍ ବି ହୁଏ ଫଙ୍କସନ୍ ଯେ ବହୁତ ସାରା ମାନେ ବହୁତ ସାରା ଇଏ କରାଯାଏ ସବୁ କ'ଣ ଓଡ଼ିଓରେ କହନ୍ତି ତା'ପରେ କରାଯାଏ ଯେ ମାନେ ପିଲାମାନଙ୍କ ପାଇଁ ସମ ସଫା ସୁୁତୁରା ବି କରାଯାଏ ପୁରା କ୍ଲିନ୍ କରାଯାଏ ସ୍କୁଲଟାକୁ ସ୍କୁଲ୍କୁ କ୍ଲିନ୍ କରି କେମିତି ଫଙ୍କସନ୍ ହୁଏ ଯେ ଡାନ୍ସ ନାଚ ଗୀତ ଖେଳ ସବୁକିଛି ଏମିତି ସ୍କୁଲ୍ରେ ହେଇଥାଏ ଆଉ ସ୍କୁଲ୍ ପୁରା ପରିଷ୍କାର ଭାବରେ କ୍ଲିନ୍ କରାଯାଏ କ୍ଲିନ୍ କରାଯାଏ କି ଷ୍ଟେଜ୍ ବି କରାଯାଏ ଷ୍ଟେଜ୍ କରିକି ତାକୁ ଡେକୋରେସନ୍ ବି କରାଯାଏ ଆଉ ସୁନ୍ଦର କରି ସଜା ବି ଯାଏ ସୁନ୍ଦର କରି ସଜା ଯାଏ ଦୁଇ ପିଲାମାନେ ଡାନ୍ସ ଶିଖିକି ନା ଡାନ୍ସ କରିବେ ଗ୍ରୁପ୍ ଅନୁସାରେ ଡାନ୍ସ କରିବେ ଖେଳ ଖେଳ ଖେଳିଲେ ଖେଳ ଯିଏ ଫାଷ୍ଟ ହେଇଥିଲେ ବି ତାଙ୍କୁ ପ୍ରାଇଜ୍ ମିଳିବ ସେକେଣ୍ଡ ହେଇଥିଲେ ପ୍ରାଇଜ୍ ମିଳିବ ଥାର୍ଡ଼ ହେଇଥିଲେ ବି ତାଙ୍କୁ ପ୍ରାଇଜ୍ ମିଳିବ ତା'ପରେ ତା'ମାନେ ଖେଳ ଖେଳିକି କେତେ ଖୁସି ହଉଥିବେ ପିଲାମାନେ ଆଉ ପିଲାମାନଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା ବି ହେଇଥିବ ସ୍କୁଲ୍ରେ ଫଙ୍କସନ୍ ହେଇଥିଲେ ସବୁକିଛି ଆଉ ବହୁତ ପିଲା ସ୍କୁଲ୍ ପିଲାମାନେ ବହୁତ ଏନ୍ଜୟ ବି କରିଥାନ୍ତି ବହୁତ ଖୁସି ବି ହେଇଥାନ୍ତି ଛୋଟ ଛୋଟ ପିଲାମାନେ ଦେଖିକି ଖେୀଳ ଖେଳ ଦେଖିକି ବହୁତ ଖୁସି ହେଇଥାନ୍ତି ସେମାନେ ଆଉ ସେମାନେ ନା ବହୁତ ଖୁସି ହେଇକି ନାଚ ଗୀତ ବି କରିଥାନ୍ତି ଆଉ ଡାନ୍ସ ମାନେ ଗୀତ ନାଚ ନୃତ୍ୟ ଏସବୁ ମଧ୍ୟ ହେଇଥାଏ ଦେଖିବାକୁ ବି ଆମକୁ ବହୁତ ସୁନ୍ଦର ଲାଗେ ପିଲାମାନେ ବହୁତ ଭଲ ବି ଡାନ୍ସ କରନ୍ତି ଆଉ ଟିଚରମାନେ ବି ବହୁତ ଖୁସି ହେଇଥାନ୍ତି ଆମ ପିଲାମାନେ ବହୁତ ଭଲ ଡାନ୍ସ କରୁଛନ୍ତି ଆଉ ସ୍କୁଲ୍କୁ ବହୁତ ନା ଉଚ୍ଚ ପୁରା ଉଚ୍ଚରେ ରଖୁଛନ୍ତି ବୋଲି କହିବେ ଏସବୁ କୁହନ୍ତି ଆଉ ଏମ୍ତିକି ଡାନ୍ସ କରନ୍ତି ତା'ପରେ ମା' ଏମ୍ତି ଫ୍ୟାମିଲି ମେମ୍ବରସ୍ ବି ଆସ ଫ୍ୟାମିଲି ପରିବାର ଲୋକମାନେ ବି ସ୍କୁଲ୍ରେ ଆସିଥାନ୍ତି ଦେଖିବା ପାଇଁ ଦେଖିବା ପାଇଁ ଆସିଥାନ୍ତି ସେ ମା'ମାନେ ବି ବହୁତ ଖୁସି ପିଲାମାନେ ଡାନ୍ସ କରୁଛନ୍ତି ନାଚ ଗୀତ କରୁଛନ୍ତି ମା'ମାନେ ଦେଖି ପିଲାମାନ ଉପରେ ବହୁତ ଖୁସି ହୁଅନ୍ତି ଆଉ ଏମିତି ପ୍ରାଇଜ୍ ପାଇଲି ମୋ ପୁଅ ଫାଷ୍ଟ ହେଲା ମୋ ପୁଅ ସେକେଣ୍ଡ ହେଲା ଏସବୁ ଭାବି ବହୁତ ଖୁସି ହେଇଥାନ୍ତି ସ୍କୁଲ୍ରେ ସଫା ସୁୁତୁରା କରିି କ୍ଲିନ୍ ଏସବୁ କରି ସବୁ ଇଏ କଲା ବେଳକୁ ସବୁ ମାନେ କଲେ ବହୁତ ଭଲ ତା'ପରେ ସବୁକିଛି ସ୍କୁଲ୍ରେ ଖେଳରେ ପ୍ରାଇଜ୍ ମିଳେ ଆଉ ଖାଇବା ପିଇବା ବ୍ୟବସ୍ଥା ହେଇଥାଏ ପିଲା ବହୁତ ଖୁସି ହେଇଥାନ୍ତି ଆଉ ସେମାନେ ନା ଆଉ ଟିଚର୍ମାନେ ମଧ୍ୟ ବହୁତ ଖୁସି ହେଇଥାନ୍ତି ସେମାନେ ତାଙ୍କୁ ଇଏ କଲେ ବହୁତ ଖୁସି ହେଇଥାନ୍ତି ସେମାନେ ଆମ ପିଲାଙ୍କୁ ବହୁତ ଭଲ ନାଚ କରନ୍ତି ଆମ ସ୍କୁଲ୍କୁ ଭଲ ଉଚ୍ଚରେ ରଖିଛନ୍ତି ସେ ସବୁ କ କୁହନ୍ତି ଆଉ ଭଲ ଡାନ୍ସ ବି କରନ୍ତି ଜଣେ ଶିଖାଇବାକୁ ଆସନ୍ତି ଡାନ୍ସ ପାଇଁ ସେମାନେ ଡାନ୍ସ ବି କରନ୍ତି ଡାନ୍ସ ଭଲ କରନ୍ତି ଡାନ୍ସ କରନ୍ତି ଏ ନାଚ ଗୀତ ବି ସବୁକିଛି ହେଇଥାଏ ସ୍କୁଲ୍ରେ ଏମିତି ସେମିତି ସ୍କୁଲ୍ ସ୍କୁଲ୍କୁ ଦେଖିବି ହବନି ବହୁତ କ୍ଲିନ୍ ବି କରାଯାଏ ସବୁବେଳେ ସଫା ସୁତୁରା ରଖିଛ ଗୋଟେ ଏମିତି କାଗଜ ଟୁକାରେ ଟୁକୁରା କାଗଜ ପୁତୁରା ବି ପଡ଼ିଥିଲେ ତାକୁ କାଢ଼ିକି ଡଷ୍ଟବିନ୍ରେ ନେଇ ପକାନ୍ତି ପିଲାମାନେ ବହୁତ ଭଲ ସ୍କୁଲ୍ ପିଲାମାନେ ସ୍କୁଲ୍କୁ ବହୁତ ସ୍ୱଚ୍ଛ ପୁରା ସଫା ସୁତୁରା ରଖନ୍ତି ପିଲାମାନେ